ବାପଘରେ ଯେଉଁ କଷ୍ଟ ସହିଛି ତା ଠୁ ଶାଶୁଘରେ ବି ସେ ଆହୁରି କଷ୍ଟ ସହୁଛି ସେଥିପାଇଁ ସେ ଦୁହିତା ଦୁଇ କୂଳକୁ ହିତା ନହେଲେ ଦୁଇ କୂଳକୁ ପିତା ଯେ ସୁନା ଝିଅ କାହିଁକି ଭଲ ଲାଗେ ନା ଏଠି ସିଏ ତିନି ଭଉଣୀ ତିନି ଭଉଣୀରୁ ବାପା ତାଙ୍କର ଛାଡ଼ି ଦେଲାପରେ ସିଏ ମା' ପାଖରେ ସବୁ ଅଳି ଅଝଟ ସହି ମାଆ ତାଙ୍କୁ ଛୋଟରୁ ବଡ଼ କରି କଷ୍ଟ ସହି ମାଆ ତାଙ୍କୁ ବଡ଼ କରି ବାହାଘର କଲେ ବାହାର ଶାଶୁଘର ଶାଶୁଘରେ ସିଏ ଭଲ ବୋହୂଟେ ହେବା ପାଇଁ କେତେ କଷ୍ଟ କରୁଛି କେତେ କଷ୍ଟ ନା ଶାଶୁ ନିଜର ହେଇପାରୁଛି ନା ନଣନ୍ଦ ନିଜର ହେଇପାରୁଛି ନା କିନ୍ତୁ ସ୍ୱାମୀ ତାର ବହୁତ ଭଲ ସ୍ୱାମୀ ସକାସେ ହିଁ ସିଏ ଆଗକୁ ଚାଲୁଛି ସେଥିପାଇଁ ତ ସିଏ ସୁନାଝିଅ ହେଇପାରୁଛି ନହେଲେ ସୁନାବୋହୂ ହେଇପାରୁଛି ତା'ପରେ ସେ ସିରଏଲଟା ଆମକୁ ସେଥିପାଇଁ ବହୁତ ଭଲ ଲାଗେ ଯେ ମୁଁ ସେଥିପାଇଁ ସିଏ ସୁନାଝିଅରୁ ଆମେ ଝିଅମାନେ ବି କିଛି ଶିଖିବାକୁ ପାଇପାରିବୁ ବୋହୂମାନେ ବି କିଛି ଶିଖିବାକୁ ପାଇପାରିବେ କାରଣ ସିଏ ସବୁଠାରୁ ଶିଖିବା ଜିନିଷଟା ସିଏ ସେଥିପାଇଁ ସିଏ ଗୋଟେ ଝିଅ ଏତେ କଷ୍ଟ ପାଇଲା ପରେ ବି କେମିତି ଶାଶୁଘରେ ଚଳି ପାରୁଛି ସେ ଶିକ୍ଷା ବି ଝିଅମାନେ ଦେଖିଲେ ଶିଖିପାରିବେ କାରଣ ଆଜିକାଲି ଝିଅ ତ ଆଉ ସେମିତି କିଛି ସହିପାରୁନାହାଁନ୍ତି ସହିପାରୁନାହାଁନ୍ତି ସେଥିପାଇଁ ଗୋ ଗୋଟେ ଗୋଟେ ଝିଅ ବାପଘରେ ତା'ର ବାପା ମାଆ ଭାଇ ଭଉଣୀ ସମସ୍ତଙ୍କୁ ଛାଡ଼ି ଶାଶୁଘରକୁ ଯାଏ ଶାଶୁଘରେ ଯଦି ସିଏ ସ୍ନେହ ଶ୍ରଦ୍ଧା କିଛି ନ ପାଇପାରେ କିଛି ନ କରି ପାରେ ସେ ଭଲପାଇବା ତାକୁ ଯଦି ନ ମିଳେ ସେ ଝିଅ ଆଉ କ'ଣ କରିପାରିବ ଶେଷକୁ ଆତ୍ମହତ୍ୟା ହିଁ କରିପାରିବ ସେଥିପାଇଁ